ମୁଁ ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗାଇବା ପାଇଁ ଭଲ ପାଏ ସେଥିରେ ପାଣି ସାର ଦେଇ ବଢ଼ାଇଥାଏ ଯେତେବେଳେ ଫୁଲ ଫଳ ଆସେ ମନରେ ବହୁତ ଆନନ୍ଦ ଲାଗେ ଏବଂ ଦେଖିବା ପାଇଁ ବହୁତ ଖୁସି ଲାଗେ ସେ ଫଳରୁ ମୁଁ ଲାଭ ହେବା ପାଇଁ ଏୟାତ